ଆଜ୍ଞା ନମସ୍କାର ହଁ ଆଜ୍ଞା ଆଜ୍ଞା କି ସରକାର ଏଇଟା ଗୋଟେ ଗୋଟେ ଗୋଟେ ଇନ୍ଦିରା ଘର ଗୋଟେ ମିଳୁ ନାଇ ଗାଁରେ ପାଣି ନାଇଁ ଗାଁର ରାସ୍ତା ନାହିଁ ଏ କି ଗୋଟେ ସରକାର ସରକାର ଗୋଟେ ଏଇଟା ଛି ଛି ଛି ଦେଖିଲା ବେଳକୁ ତ ହଁ ଆମ ଓଡ଼ିଶାରେ ଶହେ କୋଟି ଘର ଦେଇ ଆବାସ ଘର ଦେଇଛି କେଉଁଠି ଦେଲା ଆଜ୍ଞା ଆସନ୍ତୁ ତ ହୁଁ ଚେକ୍ କରନ୍ତୁ କିଛି ନାଇଁ କିଛି ନାଇଁ ପୁରା ଫାଲତୁ କାମ ସବୁ ଶହେ ଘରେ ଦଶ ଘର ମିଳିଲା କି କୋଡ଼ିଏ ଘର ମିଳିଲା ରୋଷେଇ ଘର ମିଳିନାହିଁ ପୁରା କଥା

ଇନ୍ଦ୍ରାବାଆସ ଘରେ ନାଁରେ ଖାଲି ସିନା ଚଳିଛିି କିଛି କାମ କିଛି ନାଇଁ ମିିିଳିବା ଲୋକକୁ ମିଳୁ ନାଇ ନାଇଁ ନାଇଁ ନାଇଁ ଗୋଟେ ଗାଁରେ ରାସ୍ତା ଘାଟ ନାଇଁ ଖାଲି ଭୋଟ ଦିଅ ଭୋଟ ଦିଅ ଜତାଇ ଦିଅ ଜିତାଇ ଦିଅ ହୁଁ ଏଇଟା କରି ବିି ସେଇଟା କରି ପକାଇବି ଜିତଲା ପରେ କିଛି ନାଇଁ ସବୁ ପାଙ୍ଗୁଆ କଥା ସବୁ ନାଇଁ ଯାହାକୁ ଦେବୁ ଦେବୁ ଏବର୍ଷ ଭୋଟ ଦେବାଟା ଦେବୁ ଭୋଟ ବନ୍ଦ କରିବୁନା ଭୋଟ ଦେବୁ ତମ ଦେଖି ଦେବୁ ଆଉ ହୁଁ ହଉ